ହଁ ଆଜ୍ଞା କହିପାରିବି ଯେମିତି କି ସତେଇଶ ତିନି ଦୁଇ ହଜାର ଚବିଶ ବାର ଚାରି ଦୁଇ ହଜାର ଚବିଶ ତେର ପାଞ୍ଚ ଦୁଇ ହଜାର ଚବିଶ ଚଉଦ ଛଅ ଦୁଇ ହଜାର ଚବିଶ କୋଡ଼ିଏ ସାତ ଦୁଇ ହଜାର ଚବିଶ